ଉତ୍ତରଭାରତ ଏବଂ ଦକ୍ଷିଣଭାରତ ମଧ୍ୟରେ ବହୁତ କିଛି ସାମଞ୍ଜ୍ୟସ୍ୟ ଦେଖାଯାଏ ଭାଷା ଖାଦ୍ୟ ପୋଷାକ ପରିବର୍ତ୍ତନ ଦେଖାଯାଏ ପ୍ରଥମ ହେଲା ଭାରତୀୟ ପୋଷାକ ପୁଅମାନେ ଜିନ୍ସ ପ୍ଯାଣ୍ଟ ଟି ସାର୍ଟ ପିନ୍ଧନ୍ତି ଝିଅମାନେ ସାଧାରଣ ଚୁଡ଼ିଦାର୍ ପଞ୍ଜାବୀ ମହିଳା ଶାଢ଼ୀ ପିନ୍ଧନ୍ତି ଦକ୍ଷିଣ ଦକ୍ଷିଣ ଭାରତରେ ପୁରୁଷମାନେ ପତି ପରାଜାମା ଝିଅ ଲେହେଙ୍ଗା ପିନ୍ଧିଥାନ୍ତି ଭାରତୀୟଙ୍କ ଭାଷା ପୁରା ଓଡ଼ିଆ ଦକ୍ଷିଣୀୟ ଭାରତୀୟଙ୍କ ଭାଷା ତେଲୁଗୁ ସାକ୍ଷରତା ଦକ୍ଷିଣ ଭାରତୀୟରେ ସାକ୍ଷରତା ଅଧିକା ମହିଳାମାନେ ଖାଦ୍ୟ ପ୍ରିୟ ଦୃଷ୍ଟିରୁ ଦକ୍ଷିଣ ଭାରତୀୟ ଅରୁଆ ଭାତ ସହିତ ଚାରୁ ନିରାମିଷ ପ୍ରିୟ ଭାରତୀୟ ମାନେ ଆମିଷ ମୋଗଲ ଦୃଷ୍ଟିରୁ ଭାରତୀୟର ଭାରତୀୟରେ ବର୍ଷା ଶୀତ ଖରା ବହୁତ ଦକ୍ଷିଣ ଭାରତରେ ସବୁବେଳେ ବର୍ଷା ଲାଗି ରହିବେ